ଗୋଟିଏ ନବଜାତ ଶିଶୁମାନଙ୍କୁ ପରିଷ୍କାର ପରିବେଶରେ ରଖିବା ପାଇଁ ଆମକୁ ବହୁତ ଗୁଡ଼ାଏ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ସେଗୁଡ଼ିକ ହେଲା ଗୋଟିଏ ନବଜାତ ଶିଶୁ ଜନ୍ମ ହେଲା ପରେ ତାକୁ ସବୁବେଳେ ତା'ର ଯତ୍ନ ନେବା ଉଚିତ ସେହି ଶିଶୁଟିକୁ ସବୁବେଳେ ହାତ ସଫା କରି ଧରିବା ସେହି ଶିଶୁଟିକୁ ସେହି ନବଜାତ ଶିଶୁଟିକୁ ସବୁବେଳେ ଫଳରେ ଗାଧୋଇବା ଖାଇବାକୁ ଦେବା ଏବଂ ପରିଷ୍କାର ଲୁଗାରେ ପୋଛି ଦେବା

ସେହି ଓଦା ଛିଡ଼ାଟିକୁ ଖରାରେ ଶୁଖାଇବା ସେହି ଶିଶୁ ଏବଂ ତା'ର ମା'କୁ ମଶାରୀ ବ୍ୟବହାର କରି ଶୋଇବାକୁ ପଡ଼ିବ ସେହି ଶିଶୁଟି ଯେତିକି ପରିଷ୍କାର ହେବା ଉଚିତ ଠିକ୍ ସେହିପରି ତା' ମା'କୁ ସେହିପରି ପରିଷ୍କାର ହେବାକୁ ପଡ଼ିବ ଛୁଆଟିକୁ ହାତ ସଫା କରି ଧରିବାକୁ ପଡ଼ିବ ଘରକୁ ସଫା କରିବାକୁ ପଡ଼ିବ ଲୁଗା ସଫା କରି ସେହି ନବଜାତ ଶିଶୁକୁ ପିନ୍ଧାଇବାକୁ ପଡ଼ିବ ସେଇ ଛୁଆଟିର ଲୁଗାପଟାକୁ ଭଲରେ ସଫା କରି ଖରାରେ ଶୁଖାଇ ଦେବା